କୁକୁଡ଼ା କୁକୁଡ଼ା ପାଳନ କରି କୁକୁଡ଼ାକୁ ଖାଦ୍ୟ ମଧ୍ୟ ଦେଇଥାନ୍ତି କୁକୁଡ଼ା ରଖିବାର ମଧ୍ୟରେ ବହୁତ କୁକୁଡ଼ା ରଖିଥାନ୍ତି ଖାଦ୍ୟ ହଁ ଦେବା ସମୟରେ ଚୁଡ଼ାନ୍ତର ଉପାୟ ଗୁଣାତ୍ମକ ପ୍ରଭାବିତ କରିବା ପାଇଁ କୁକୁଡ଼ାମାନଙ୍କୁ ମକା ସୋୟାବିନ୍ ଚାଉଳ ଭାତ ଏମିତି ସମସ୍ତ ପ୍ରକାରର ଖାଦ୍ୟ ଦିଆଯାଇଥାଏ ଗହମ ମୌକା ଦ୍ୱାରା ମକା ଦ୍ୱାରା ସେମାନଙ୍କୁ ବହୁ ସ୍ପୃଷ୍ଟି ମିଳିଥାଏ ଆଉ କୁକୁଡ଼ାମାନଙ୍କୁ ଚାଉଳ ମଧ୍ୟ ଦେଇଥାନ୍ତି କୁକୁଡ଼ାମାନେ ଯେଉଁ ସବୁ ଖାଦ୍ୟ ଖାଇବା ପାଇଁ ତାହାଙ୍କୁ ଡାକି ଗୋଟିଏ ପାଖରେ ଚାଉଳ ଫିଙ୍ଗି ଚାଉଳ ଫିଙ୍ଗିଦବା ଆଉ କୁକୁଡ଼ାକୁ ଡାକିଲେ ସେମାନେ ଆସେ ସବୁ ଚାଉଲକୁ ଖାଆନ୍ତି ଆଉ ମକା ମକାକୁ ଯେଉଁ ଯେଉଁ ପାଣିରେ ଗୋଲି ପନିରେ ବୁଲି ତାହାକୁ ଛୋଟ କିି ଦେଇ ସେଇଟାକୁ ଗୋଲ ଗୋଲ୍ ଗୋଲ୍ ଗୋଲ୍ କରି ଛୋଟ ଛୋଟ ଗୋଲ୍ ଗୋଲ୍ କରି ତାକୁ ଫିଙ୍ଗି ଦେଲେ କୁକୁଡ଼ାମାନେ ଖାଆନ୍ତି ବହୁତ ଆମ ଥାଏ ସୋୟାବିିନ୍ ଖାଦ୍ୟ ହେଉଛି ଆମ ପୁଷ୍ଟିକରକ ଖାଦ୍ୟ ଆମର ପୁଷ୍ଟି ମିିଳିଥାଏ ସମସ୍ତେ ଏହାକୁ ସୋୟାବିିନ୍ ଖାଇଥାନ୍ତି ଉପାୟ ଏଇ ଖାଦ୍ୟ ହେଉଛି

ନିଜ ଜମିରେ ବୁଣାଯାଏ ବୁଣିବା ପରେ ତାହାକୁ ପାଣି ପୁଣା ସବୁ ଦିଆ ସବୁ କରା କରି କରା ଦିଏ ତା'ପରେ ସେଇ ମକାକୁ ଆଣି କାଟି କାଟିବା ପରେ ତାହାକୁ ମଡ଼ାଇ ଦିଆଯାଇଥାଏ ସେଇୟାକୁ ଗହମ ସେଥିରୁ ଗହମ ସେ ଗହମକୁ ସେ ସେଆକୁ ଅଣ୍ଟା ହୋଇଯାଏ ସେହି ଗହମ ଦ୍ୱାରା ସମସ୍ତଙ୍କୁ ଘର ଘର ଯାଇ ବହୁତ ପ୍ରକାରର ଉପାୟ ଗୁଣ ଗହମରେ ଗୁଣାତ୍ମକ ଉପାୟ ପାଇବା ପାଇଁ ବହୁତ ସ୍ୱାଦ ମଧ୍ୟ ଲାଗିଥାଏ ସେଇ ଆଗ ରୁଟି ମଧ୍ୟ ବହୁତ ପ୍ରୋଟିନ୍ ଓ ବି ପ୍ରୋଟିନ୍ ବି ଥାଏ ଓ କୁକୁଡ଼ା ପାଳନ କରିବାକୁ ପାଳନ କରିବାରେ ବହୁତ ଲୋକମାନେ ଘର ଘର ପଶୁ ପଶୁ ନୁହେଁ ଘରେ ଘରେ ପାଳନ କରିଥାନ୍ତି ଆମ ଅଞ୍ଚଲରେ ମଧ୍ୟ ଆମ ଘରରେ ମଧ୍ୟ ଆମେ କୁକୁଡ଼ା ପାଳନ କରାଯାଇଛି ଏହାର ହୋଇଥିବାରୁ ଏହା ବହୁ କୁକୁଡ଼ାମାନଙ୍କୁ ଖାଦ୍ୟ ଚାଉଳ ମଧ୍ୟ ଦିଆଯାଏ ଗହମ ମଧ୍ୟ ଦିଆଯାଏ ଭାତ ମଧ୍ୟ ଦିଆଯାଏ ଏମିତି ସମସ୍ତ ପ୍ରକାରର ଖାଦ୍ୟ ଆମେ ଯେଉଁଟା ଖାଉଁ ସେଇଟା ମଧ୍ୟ ସେଇମାନେ ଖାଇଥାନ୍ତି କମ୍ ମଧ୍ୟ ଖାଇଥାନ୍ତି ସେମାନେ ସେମାନଙ୍କ ପୃଷ୍ଟି ପୋଷକମାନେ ଯେଉ କୁକୁଡ଼ା ମାନେ ତାଙ୍କ ଅଣ୍ଡାରୁ ତାଙ୍କ ଛୁଆ ଜନ୍ମ ହୋଇଥାଏ ସେ ତାଙ୍କ ଛୁଆାରୁ ସେଇ ଛୁଆର ଅଣ୍ଡାରୁ ଛୁଆ ଜନ୍ମ ତାଙ୍କ ଛୁଆର ସେମାନଙ୍କୁ ଖାଦ୍ୟ ସେମାନେ ଛୋଟ ଛୋଟ ଚାଉଳକୁ ଚୋବାଇଥାନ୍ତି କାହିଁକି ନା ସେ ଜନ୍ମ ଜନ୍ମରୁ ସେ ବୁଡ଼ ଚାଉଳକୁ ଚବାଇ ପାରନ୍ତି ନାହିଁ ଛୋଟ ଛୋଟ ଜିନିଷକୁ ଖାଇଥାନ୍ତି ତା'ପରେ ବଡ଼ ହେଲା ବ ସେ ତାଙ୍କ ସମସ୍ତଙ୍କ ଯେମିତି ବଡ଼ ଲୋକଙ୍କ ଯେମିତି ଖାଆନ୍ତି ସେମିତି ଖଥାଆନ୍ତି କୁକୁଡ଼ା ପାଳନରେ ଯଉ ଅଣ୍ଡା ମିଳିଥାଏ ସେଇଟା ପୁଷ୍ଟିକରକ ଖାଦ୍ୟ ହୋଇଥାଏ କୁକୁଡ଼ା ପାଳନ ଖାଦ୍ୟ କିଛି ସାଧାରଣ ପ୍ରକାର କୁକୁଡ଼ା ଖାଦ୍ୟ ଚୂଡ଼ାନ୍ତର ଗୁଣାତ୍ମକ ପ୍ରଭାବିତ କରିଥାଏ ଏହି ଖାଦ୍ୟ ଏହି ଚାଉଳ ଗହମ କୁକୁଡ଼ାମାନେ ମଧ୍ୟ ଖାଇଥାନ୍ତି ସେମାନଙ୍କୁ ମଧ୍ୟ ଖାଇବାକୁ ପଡ଼ିଥାଏ